ହେଲୋ ଆଜ୍ଞା ଆଜ୍ଞା ନମସ୍କାର କୁହନ୍ତୁ ଆଜ୍ଞା ଆଜ୍ଞା କୁହନ୍ତୁ

ଏ ଯୋଉଁ

ଆଜ୍ଞା

ଆଜ୍ଞା ମୁଁ ଆପଣଙ୍କ ଅସୁବିଧାଟା ମୁଁ ବୁଝିପାରୁଛି

ଆଜ୍ଞା ମୁଁ ଆଜ୍ଞା ଆପଣଙ୍କର ଅସୁବିଧାଟା